ହଁ ଆମ ଦେଶ ଉଣେଇଶିଶହ ସତଚାଳିଶି ମସିହା ଅଗଷ୍ଟ ମାସ ପନ୍ଦର ତାରିଖରେ ସ୍ୱାଧୀନ ହୋଇଥିଲା ଏହି ସ୍ୱାଧୀନତା ପୂର୍ବରୁ ଆମ ଦେଶ ଇଂରାଜୀମାନଙ୍କ କବଳରେ ବହୁତ ଅତ୍ୟାଚାରର ଶିକାର ହଉଥିଲେ ଏହି ଅତ୍ୟାଚାରକୁ କିଛି ସ୍ୱାଧୀନତା ସଂଗ୍ରାମୀମାନେ ଆମର ସହିପାରିନଥିଲେ ସେଥିପାଇଁ ସେମାନେ ଏହି ସତ୍ୟ ଏ ଯୋ ଇଂରେଜମାନଙ୍କ ବିରୁଦ୍ଧରେ ଏକ ସତ୍ୟାଗ୍ରହର ଆହ୍ୱାନ କରିଥିଲେ ସେ ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭିତରୁ ମହାତ୍ମା ଗାନ୍ଧୀ ଥିଲେ ଜଣେ ଅନ୍ୟତମ ତାଙ୍କରି ସମ୍ପୂର୍ଣ୍ଣ ସହାୟତାରେ ଆମ ଦେଶ ଉଣେଇଶିଶହ ସତଚାଳିଶି ମସିହା ଅଗଷ୍ଟ ମାସ ପନ୍ଦର ତାରିଖରେ ସ୍ୱାଧୀନତା ଲାଭ କରିଥିଲା ସ୍ମାର୍ଟବାଲା ଥିଲେ ଜଣେ ଅତି ଯତ୍ରା ବିଷୟର ଲୋକ ଆଉ ତାଙ୍କ ସ୍ତ୍ରୀଙ୍କ ନାମ ହେଥିଲା କସ୍ତୁରବା ଗାନ୍ଧୀ ସେ ସାଧାରଣତଃ ଲବଣ ସତ୍ୟାଗ୍ରରେ ଅଂଶଗ୍ରହଣ କରିଥିଲେ ସେ ସେ ତାଙ୍କର ପୁରା ନାମ ଥିଲା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ସେ ଗୁଜୁରାଟର ପୋରବନ୍ଦରଠାରେ ମୁଁ ଜନ୍ମଗ୍ରହଣ କରିଥିଲେ ତା ସେ ତାଙ୍କରି ସମ୍ପୂର୍ଣ୍ଣ ଚେଷ୍ଟାରେ ଆମ ଦେଶ ଉଣେଇଶିଶହ ସତଚାଳିଶିରେ ସ୍ଵାଧୀନତା ହେଇଥିଲା ସେ ଇଂରାଜୀ ମାନଙ୍କ ଠାରୁ ବହୁତ ଅତ୍ୟାଚାର ବହୁତ କଷ୍ଟ ସହି ଆମକୁ ସ୍ଵାଧୀନତା ଦେଇଥିଲେ ତାଙ୍କରି ପାଇଁ ଆମ୍ଭେମାନେ ଆଜି ଏଠି ସମ୍ପୂର୍ଣ୍ଣ ରୂପେ ସ୍ଵାଧୀନତା ହୋଇ ବସିପାରିଛେ ଏବଂ ତାଙ୍କର ସମ୍ପୂର୍ଣ୍ଣ ଚେଷ୍ଟା ସମ୍ପୂର୍ଣ୍ଣ ସହାୟତାରେ ଆମ ଦେଶକୁ ମଧ୍ୟ ସ୍ଵାଧୀନତା କରିପାରିଛେ ସେ ଆହୁରି ମଧ୍ୟ ଗୋରା କଳା ସମ୍ପର୍କକୁ ପ୍ରତ୍ୟାହାର କରିଥିଲେ ଏମିତି ଆହୁରି ଅନେକ କିଛି ସ ସଂସ୍ଥା ଯାହାକି ସେ ତାଙ୍କ ଆମ ଛିତ୍ର ଆମକୁ ଦୂର କରାଇ ଆମକୁ ସ୍ଵାଧୀନତା ଦେଇଥିଲେ ଖାଲି ମହାତ୍ମା ଗାନ୍ଧୀ ନୁହେଁ ସେମାନଙ୍କ ସାଙ୍ଗରେ ଆହୁରି ଏମିତି ଅନେକ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ଯାହା ଯେଉଁମାନେ ଆମମାନଙ୍କ ସ୍ଵାଧୀନତା ନିମନ୍ତେ ଅନେକ କଷ୍ଟ ଯନ୍ତ୍ରଣା ସହୟ କରିଛନ୍ତି